ମାଲକାନଗିରି ଜିଲ୍ଲାରେ ମୁଖ୍ୟତଃ ସଡ଼କ ଭଲ କରୁଛନ୍ତି ତାପରେ ରେଲୱେ ରେଲୱେ ଲାଇନ ତ ଆସିବ କହୁଛି ବାକି ଆସିନେ ଏବେ ବି ପ୍ଲେନ୍ ଘାଟି ତିଆରି ହେଇଯାଇଛି ମେଡ଼ିକାଲ ବି ଆମର ଭଲ କରିଛନ୍ତି ଏବେ ପାୱାର ହାଉସ ବି ଆମର ଫାଷ୍ଟ ଅଛି ବିଖ୍ୟାତ ପାୱାର ହାଉସ୍ କାଲିମେଲାରେ ଅଛି ସେଇଟା ମାଲକାନଗିରିଠୁ ବାଲିମେଲା ବାକି ପାୱାର ହାଉସର ଭଲ ଇଏ ବି ହେଉଛି ଆମର ପାୱାର ସପ୍ଲାଇ ବି ଭଲ କରୁଛନ୍ତି କାହିଁକିନା ଆମ ଏରିଆରେ ସେ ଗୋଟେ ହିଁ ପାୱାର ହାଉସ ଅଛି ସେ ପାୱାର ହାଉସରେ ଆମେ ସମସ୍ତେ ଚାଲିଛୁ ଆଉ ସଡ଼କ ଆମର ଭଲ କରୁଛନ୍ତି ଫାଷ୍ଟରେ ୱାନ୍ ବାଇ ରୋଡ଼ ଥିଲା ଏବେ ଟୁ ବାଇ ରୋଡ଼ ବନା ହେଇଛି ସେପଟେ ମାଲକାନଗିରିରେ ଫୋର୍ ବାଇ ରୋଡ଼ ବି ହେଇସାରିଛି ଆଉ ମେଡ଼ିକାଲରେ ଆମର ଏବେ ଭଲ ଭଲ ଉନ୍ନୟନ ବି କରୁଛନ୍ତି ଚେକଅପ୍ ବି ଭଲ ହେଉଛି ଖାଲି ଡକ୍ଟରମାନେ କି ରୋଗୀମାନଙ୍କୁ ଭଲ ଚିକିତ୍ସା କରୁଛନ୍ତି